ହ୍ୟାଲୋ ସାର୍ ମୁଁ ପିଜା ଅର୍ଡ଼ର କରିଥିଲି ଆଉ ଭୁଲରେ ବିରିୟାନୀ ଆସିଛି ଆଉ ମୁଁ ବିରିୟାନିକୁ ରିଟର୍ଣ୍ଣ କରିବାକୁ ଚାହୁଁଛି ଆପଣ ଅର୍ଡ଼ର ବଏକୁ ପଠେଇ ଦିଅନ୍ତୁ ଓ ପିଜ୍ଜାକୁ ରିଟର୍ଣ୍ଣ କରି ନିଅନ୍ତୁ ଡେଲିଭରି